ଆମ ଅଞ୍ଚଳର ପିଲାମାନେ ଖାଲି ସମୟରେ ବିଭିନ୍ନ ପ୍ରକାର ଖେଳ ନୃତ୍ୟ ଚିତ୍ରାଙ୍କନ ବିଭିନ୍ନ ପ୍ରକାର ଖେଳ ଖେଳି ମନୋରଞ୍ଜନ କରିଥାନ୍ତି ସେଥିମଧ୍ୟରୁ ପିଲା ପିଲାମାନେ ଚିତ୍ର ଆଙ୍କିଥାନ୍ତି ପାହାଡ଼ ଗଛ ଫୁଲ ବଗିଚା ଇତ୍ୟାଦି ଯେମିତିକି ନୃତ୍ୟ ନୃତ୍ୟ ପିଲାମାନେ ଓଡ଼ିଶୀ ଶିଖିଥାନ୍ତି କି ମୋବାଇଲ୍ ୟୁଟ୍ୟୁବରୁ ଦେଖି ନାଚନ୍ତି ପିଲାମାନେ ଗୀତ ବୋଲି ମଧ୍ୟ ନାଚ ନାଚନ୍ତି ଏବଂ ଖେଳ ଖେଳ ପିଲା ଆମ ଦେଶର ଖେଳ ଖେଳ ଯେତେ ପ୍ରକାର ଖେଳ ଅଛି ପିଲାମାନେ ଦୌଡ଼ କବାଡ଼ି କି ଲୁଡ଼ୁ ଖେଳ ଆଉ ଚେସ୍ ଖେଳ କ୍ୟାରମ ଖେଳ ଏହି ଖେଳ ଗୁଡ଼ିକ ତାଙ୍କର ବହୁତ ପସନ୍ଦ ହୋଇଥାଏ ଏ ଏବଂ ଖେଳନ୍ତି ମଧ୍ୟ